ହ୍ୟାଲୋ ଏଇଟା କେଉଁ କେଉଁଠିକି ଲାଗିଛି କି ଟ୍ରାଫିକ୍ ପୋଲିସ୍ ପାଖକୁ ଆପଣ ଏବେ ଡ୍ୟୁଟିରେ ଅଛନ୍ତି ନା ନାହିଁ ଡ୍ୟୁଟିରେ ଯଦି ଅଛନ୍ତି ଆପଣ ଏବେ ଜଷ୍ଟ ଏଇପଟେ ଗୋଟେ ଗାଡ଼ି ଏତେ ସ୍ପିଡ଼ରେ ଯାଉଥିଲା ଆପଣ କ'ଣ କରୁଥିଲେ ଯାଇନି କେମିତି ଏବେ ପିଲାଗୁଡ଼ାକ ଯାଉଛନ୍ତି ଏବେ ଜଷ୍ଟ ଛୁଟି ହେଇଚି ସମସ୍ତେ ଯା ଆସ କରୁଚନ୍ତି କେତେ ସ୍ପିଡ଼ରେ ଯିବା କଥା ଗାଡ଼ି କ'ଣ ଆପଣଙ୍କର ଜଣା ନାହିଁକି ଆପଣ ଗୋଟେ ମାନେ ଡ୍ୟୁଟିରେ ଅଛନ୍ତି ସେଇ ହିସାବରେ ଆପଣ ଇଏ ଜଗିବେ ନା ନାହିଁ ରିକ୍ସ ଫୁଲି ଏବେ ଯଦି କ'ଣ କାହାର ଯଦି ହୋଇଯାଏ ତାପରେ କ'ଣ କରିବେ ସେଥିପାଇଁ ଆପଣ ଆପଣ ରିକ୍ସ ନେବେ କି ଆପଣ ଯଦି ରିକ୍ସରେ ଅଛନ୍ତି ତାହେଲେ ଟ୍ରାଫିକ୍ ପୋଲିସ୍ ହିସାବରେ ଅଛନ୍ତି ଟ୍ରାଫିକ୍ ପୋଲିସ୍ ହିସାବରେ କାମ କରୁନାହାନ୍ତି ଯଦି ଟ୍ରାଫିକ୍ ପୋଲିସ୍ ହିସାବରେ ଯଦି କାମ କରୁଛନ୍ତି ତାହେଲେ ଏତେ ସ୍ପିଡରେ ଗାଡ଼ି ଯାଉଥିଲା ତାକୁ ଧରିଲେନି କ'ଣ ପାଇଁ ଯଦି ଏବେ ଯଦି ସେଇ ପିଲାର ଯଦି କ'ଣ ହୋଇଯାଇଥାନ୍ତା ତା'ହେଲେ ପ୍ରୋବ୍ଲେମ୍ କାହାର ହୋଇଥାନ୍ତା ମୁଁ ତ ଜାଣିନି ଆପଣ ଯେଉଁଠି ଟ୍ରାଫିକ୍ ପୋଲିସ୍ ହିସାବରେ ରହୁଛନ୍ତି ସେଇଠି କ'ଣ ସି ସି ଟି ଭି କ୍ୟାମେରା ନାହିଁ କି ଆପଣ ଲଗାନ୍ତୁ ହେଲା ଆପଣଙ୍କ ଇଏ କମ୍ପ୍ଲେନ୍ ସେଇଟା ଯାଇକି ଆପଣ ଲଗାନ୍ତୁ ଏମିତିକି ଚାହାଁନ୍ତୁନି ଯେ ସେଇ ଟିକେ ଟିକେ ଭଲ ପାଇଁ ଅନ୍ୟ କାହାରି ଏମିତି ପ୍ରୋବ୍ଲେମ୍ ନହେଉ ଠିକ୍ ଅଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ ମ ଡ୍ୟୁଟି କରିବା ଅର୍ଥ ନୁହଁ ଯେ ଆମର କର୍ତ୍ତବ୍ୟ ସରିଲା ତା ଅର୍ଥ ନୁହଁ ଯେ ଆମର କର୍ତ୍ତବ୍ୟ ସରିଲା ତା ମାନେ ନୁହଁ ଆମେ ଡ୍ୟୁଟି କରୁଛେ ସତ କିନ୍ତୁ କିିଏ ଶୋଇଛି ତ କିଏ ବସିଛି ତ କିଏ କେଉଁ ଗୋଟେ ଦେଖୁଛି ଆପଣଙ୍କ ଆଖିଟାକୁ ସବୁବେଳେ ଚାରି ଭାଗରେ ରଖନ୍ତୁ ଆଗ ପଛ ସବୁ ପଟେ ଆଉ ଟ୍ରାଫିକ୍ ପୋଲିସ୍ ହୋଇକି ଆଉ କ'ଣ କରୁଛନ୍ତି ଆରେ ଟ୍ରାଫିକ୍ ଡ୍ୟୁଟିରେ ରହିଲେ କ'ଣ ହେବ ଟ୍ରାଫିକ୍ ଡ୍ୟୁଟିରେ ରହିଲେ କ'ଣ ହେବ ପ୍ରପର୍ଲି ଡ୍ୟୁଟି ଯେମିତି ରହିବା ଦରକାର ସେଇ ହିସାବରେ ଡ୍ୟୁଟି ରୁହନ୍ତୁ ଆରେ ମୁଁ କହୁନି କି ମୁଁ ଆପଣ ଡ୍ୟୁଟି କରୁନାହାନ୍ତି ବୋଲି ମୁଁ ତ କହୁନି ନା ମୁଁ କହୁଛି ଏବେ ଯଦି ଆପଣ ଧ୍ୟାନ ରଖନ୍ତୁ ପ୍ରପର୍ଲି ସବୁପଟେ କାରଣ ପିଲାଗୁଡ଼ାକ ଏଇ ଖରା ଚାରିଟା ଟାଇମ୍ ହେଲା ସମସ୍ତେ ଯିବା ଆସିବା କରୁଛନ୍ତି ଯଦି କାହାର ଯଦି କ'ଣ ଯଦି ପ୍ରୋବ୍ଲେମ୍ ହେଲା ଏତେ ସ୍ପିଡ଼ରେ ଗାଡ଼ି ଯିବା ହଁ ତାପରେ ପ୍ରୋବ୍ଲେମଟା କାହାର କାହାର ସେଇଟା ହେବ ଆପଣଙ୍କୁ ଡ୍ୟୁଟି ଦିଆହୋଇଛି ଡ୍ୟୁଟି ପ୍ରପର୍ଲି କରନ୍ତୁ ନେକ୍ସଟ୍ ଟାଇମ୍ ଯଦି ଏମିତି କିଛି ଯଦି ପ୍ରୋବ୍ଲେମ୍ ହେଲା ତାପରେ ଦେଖିବେ ଏବେ ଶୀଘ୍ର ଯାଇକି ସି ସି ଟି ଭି କ୍ୟାମେରା ଚେକ୍ କରନ୍ତୁ ଚେକ୍ କରିକି ସେଇ ଗାଡ଼ି ନ

ଆଜ୍ଞା ଆଜ୍ଞା ଥ୍ୟାଙ୍କ୍ ୟୁ ସାର୍ ନ ଥ୍ୟାଙ୍କ୍ ୟୁ